ମୁଇଁ ଚାକରି ବାକରି ନାଇଁ କରି ମୁଇଁ ମୋର ପାଠ୍ ପଢ଼ା ବିଷୟରେ କହିପାରବି ପହେଲା ମୁଇଁ ଆମର ଗାଁର୍ ମହେଶ୍ଵର ପଣ୍ଡା ଉପ୍ରା ବିଦ୍ୟାଲୟରେ ଏକ୍ ରୁ ସାତ ତକ୍ ପଢ଼ଲି ତାପରେ ମୋର ପଇସା ଅଭାବ ହେଲା ଦି ବର୍ଷ ପଢ଼ି ନାଇଁ ପାରଲି ଟିକେ ଯେତେବେଲେ ବଡ଼ ହେଲି କାମଧାମ୍ କରିକି ନିଜେ ନିଜେ ପଢ଼ଲି ଆଉ ଦହ୍ୟାରେ ନାଁ ଲେଖାଲି ସେନୁ ପାସ୍ କଲାପରେ ସୋନପୁର କଲେଜରେ ପଢ଼ଲି ଚାକିରିରେ ମନ୍ ନାଇଁ ଲାଗ୍ଲା ମୁଇଁ ଚାଷ୍ ବିଷୟରେ ପଢ଼ିକି ଚାଷ କଲି